ଆମ ଦେଶରେ ଶିକ୍ଷକମାନେ ଚାଲିଚଳଣି ଶିଖିବା ଆବଶ୍ୟକ କାରଣ କାରଣ ଶିକ୍ଷକମାନେ ପିଲାମାନଙ୍କୁ ପାଠ ପଢ଼ଉଛନ୍ତି କେତେ ପାଠ ପଢ଼ିବା ସହିତ ଚାଲିଚଳଣି ଶିଖାଇବା ଦରକାର କାରଣ ଗୋଟେ ପିଲା ଯଦି କ୍ଲାସ୍ରେ ପ୍ରଥମ ସ୍ଥାନ ଅଧିକାର କରିଥାଏ କିନ୍ତୁ ତା'ର କଥାବାର୍ତ୍ତାର ଶୈଳୀ ଠିକ୍ ନଥାଏ ଆଉ କିଛି ପିଲାର ପାଠ ପଢ଼ିଥାଏ ତା'ର କଥାବାର୍ତ୍ତା ପାଠ ନ ପଢ଼ିଥିଲେ ବି ତା'ର କଥାବାର୍ତ୍ତା ଭଲ ଲାଗିଥାଏ ସେଥିପାଇଁ ଶିକ୍ଷକମାନେ ଏଥିରେ ପାଠ ପଢ଼ିବା ସହିତ ସବୁକିଛି କ୍ଷେତ୍ରରେ ପିଲାକୁ ଶିଖାଇବା ଦରକାର ଆଉ ଶିଖାଇବା ସଙ୍ଗେ ସଙ୍ଗେ ଖେଳ ଅନ୍ୟ ଅନ୍ୟାନ୍ୟ ସବୁ କ୍ଷେତ୍ରରେ ପିଲାମାନଙ୍କୁ ଶିଖାଇ ଶିଖାଇବା ଆବଶ୍ୟକ